ମୁଁ ବେଶୀ ଟିକେ ରୋଷେଇ କରେ ବହୁତ ପ୍ରଶଂସା କରୁଛି ତା' କାରଣରୁ ସମସ୍ତେ ମୋତେ ଡାକୁଛନ୍ତି ତା'ର ରେସିପି ହେଉଛି ଅଦା ରସୁଣ ପିଆଜ ଟମାଟୋ ଗୋଲମରିଚ ତେଜପତ୍ର ସୋରିଷ ତେଲ ଦେଇକି ମୁଁ ରୋଷେଇ କଲେ ସମସ୍ତେ ଖାଉଛି ଖାଇକି ମୋର ପ୍ରଶଂସା କରୁଛି ଯାହାକି ମୁଁ ବହୁତ ଖୁସି ଅନୁଭବ କରୁଛି ଲୋକମାନେ ଖାଇଲା ପରେ ମୋତେ କହୁଛି ଆଉ ଥରେ କେବେ ରୋଷେଇ କରିବୁ ଆମେ ଆସିବୁ ସମସ୍ତେ ମିଶିକି ଭୋଜି ଖାଇବା